ମୁଁ ଦିନେ ଗୋଟେ ଦୋକାନରେ ଗଲି ମତେ ଗୋଟେ ସାର୍ଟ୍ ଦରକାର ଯା ହଉ ମୁଁ ଗୋଟେ ସାର୍ଟ୍ ଗୋଟେ କିଣିଲି ଭଲ ସାର୍ଟ୍ଟା ଦାମ୍ ବେଶୀ ନାହିଁ ଚାରିଶହ ଅଶୀ ଟଙ୍କା ନେଇଥିଲା ମତଲବ ସାର୍ଟ୍ଟା ଭଲ କପଡ଼ା ପୁରା ସୁତି କପଡ଼ା ଭଲ ଅଛି ଆଉ ସିଲେଇ ଭଲ ଆଉ ଯାହା ପ୍ରିଣ୍ଟ୍ ଅଛି ପ୍ରିଣ୍ଟ୍ ମଧ୍ୟ ତାର ଆକୃତି ଭଲ ଅଛି ସେ ଯେ ଧୋଇଲେ ମଧ୍ୟ ସାବୁନରେ ଧୋଇଲେ ସର୍ଫରେ ଧୋଇଲେ ମଧ୍ୟ ଯାଉନି

ଆଉ ପିଲାବେଳେ ସେ ଶାର୍ଟଟା ମତେ ଭଲ ଲାଗିଲା ଆଉ ଏମିତି ସାର୍ଟ୍ ଦରକାର ଆଉ ସମସ୍ତ କହୁଛି ଏ ପ୍ରକାର ସାର୍ଟ୍ କିଣନ୍ତୁ ଭଲ ଥିବ ମୁଁ ତ ପିନ୍ଧୁଛି ମୁଁ ଜାଣିଛି ଆର ମର୍ମ କେମିତି ଖରାଦିନରେ ଯେତେ ଖରାଦିନରେ ପିନ୍ଧିଲେ ମଧ୍ୟ ଗରମ ଲାଗୁନାହିଁ ସାର୍ଟ୍ ସାଙ୍ଗସାଥିକୁ ମୁଁ କହିଲି ସମସ୍ତେ ସେ ସାର୍ଟ୍ ନେଇ ବୋଲି କହୁଛନ୍ତି ଯାହା ହଉ ଭଲ ସୂତିର ସାର୍ଟ୍ କତି କପଡ଼ା ସାର୍ଟ୍ଟା ଭଲ ସମସ୍ତେ ସୂତି କପଡ଼ା ସାର୍ଟ୍ ପିନ୍ଧନ୍ତୁ ଦାମ୍ ମଧ୍ୟ ବେଶୀ ନହିଁ ଚାରିଶହ ଅଶୀ ଟଙ୍କା ତାର ଦାମ୍

ପେ ଶାର୍ଟ୍ ସମସ୍ତେ ପିନ୍ଧି ପାରିବେ ଆଉ ଭଲ ଲାଗିବ ବୋଲି ମୋର ଆଶା